ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ବାଦ ଗୁଡ଼ିକ ଆମେ ସାଧାରଣତଃ ଟିଭି ରେଡ଼ିଓ ଖବରକାଗଜ ରୁ ପାଇଥାଉ ତା'ସହିତ ନିଜର ଯଦି ଇଛା ଥାଏ ତାହେଲେ ଆମେ ନିଜେ ଯାଇ କଳିଙ୍ଗ ଷ୍ଟାଡ଼ିୟମରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଦେଖିଥାଉ ସେଗୁଡ଼ିକ ହେଲା କ୍ରିକେଟ୍ ଫୁଟୁବଲ୍ ଭଲି ଖୋଖୋ ଏସବୁ ଗୁଡ଼ିକ ଦେଖିଥାଉ ଖବରକାଗଜ ଗୁଡ଼ିକ ରେ ଯେଉଁ ବିଜ୍ଞାପନ ବାହାରେ ଖେଳ ସମ୍ବଧୀୟ ତାହା ବହୁତ ଆମ ପକ୍ଷରେ ଉପକାର ହୋଇଥାଏ ଯେଉଁଥିରେକି ଆମେ ସେହିଥିରୁ ବିଭିନ୍ନ ପ୍ରକାର ଖେଳର ସମ୍ବାଦ ପାଇଲା ପରେ ଆମେ ପ୍ରତିଯୋଗିତାରେ ଭାଗ ନେଇଥାଉ ଟିଭିରେ ମଧ୍ୟ ଯେଉଁ ଗୁଡ଼ିକ ଲାଇଭ୍ ଟେଲିକାଷ୍ଟ କରାଯାଏ ସେଥିରୁ ମଧ୍ୟ ଆମକୁ ବା ଆମ ପିଲାମାନଙ୍କୁ ଖେଳିବା ପାଇଁକା ବହୁତ ପ୍ରୋତ୍ସାହନ ମିଳିଥାଏ ଟିଭି ମିଡ଼ିଆ ଯେତିକି ଆମକୁ ପ୍ରୋତ୍ସାହିତ କରନ୍ତି ପିଲାମାନେ ଛୋଟ ଛୋଟ ପିଲାମାନେ ମଧ୍ୟ ପିଲାବେଳୁ ଖେଳ ପ୍ରତି ଯଦି ବାରମ୍ବାର ଖେଳ ଦେଖନ୍ତି ଟିଭିରେ ଘରେ ବସିକରି ତାଙ୍କର ଆଗ୍ରହ ପ୍ରକାଶ କରି ପାଇଥାଏ ଯେଉଁଟାକି ସେମାନେ ଖେଳ ପ୍ରତି ଆଗ୍ରହ କରନ୍ତି ଏବଂ ଖେଳିବା ପାଇଁ ବହୁତ ଇଛା ପ୍ରକାଶ କରନ୍ତି ଯେଉଁଟାକି ତାଙ୍କ ଭବିଷ୍ୟତରେ ସେମାନେ ଖେଳି ଖେଳି କ୍ରିକେଟ୍ ହେଉ ଫୁଟବଲ୍ ହେଉ ଆଗକୁ ଆଗକୁ ଯାଇ ଦିନେ ନା ଦିନେ ରାଜ୍ୟ ସ୍ତରୀୟ ଜାତୀୟ ସ୍ତରୀୟ ଆନ୍ତର୍ଜାତୀୟ ସ୍ତରୀୟରେ ପହଞ୍ଚିଥାନ୍ତି